ମୁଁ ମୟୁରଭଞ୍ଜ ଜିଲ୍ଲାର ବାସିନ୍ଦା ଶସା ଗ୍ରାମରେ ବାସକରେ ଆମ ଗାଁଆ କିମ୍ବା ଆମ ଜିଲ୍ଲାରେ ବହୁତ ପର୍ବ ପର୍ବାଣୀ ହୁଏ ତ ଆମେ ବହୁତ ପର୍ବ ଭଲ ଭାବରେ ପାଳନ କରୁ ପ୍ରଥମ ପର୍ବ ହେଉଛି ରଜ ପର୍ବ ରଜ ପର୍ବରେ ବୋହୂମାନେ ଝିଅମାନେ ବହୁତ ସଜବାଜ ହୁଅନ୍ତି ତିନିଦିନ ଧରି ପର୍ବ ପାଳନ କରାଯାଏ ତ ଏହି ପର୍ବରେ ପିଠା ବି ହୁଏ ପିଠାପଣା ସବୁ ହୁଏ ତ ସଜବାଜ ହେଇକି ବହୁତ ସୁନ୍ଦର ଭାବରେ ପର୍ବକୁ ପାଳନ କରିଥାଉ ପର୍ବ ଆଗରୁ ଘରକୁ ଧୁଆ ପୋଛା ଲିପା ସବୁ କରାଯାଏ ତ ଆମ ଗାଁ'ରେ ଆହୁରି ଗୋଟେ ପୂଜା ହୁଏ ତ ଅଷ୍ଟ ପ୍ରହରୀ ପୂଜା ସେ ପୂଜା ଆମେ ଦୁଇଦିନ ଧରି କରୁ ତ ପ୍ରଥମ ଦିନ ଘଟ ଆଣୁ ଘଟ ଆଣିକି ତାକୁ ରଖି ପୂଜାକରୁ ତ ପୂଜା କରିକି ନାଚଗୀତ ବି କରାଯାଏ ତ ଆମ ଗାଁ'ରେ ମକର ପର୍ବ ଆହୁରି ଜୋରେ ପାଳନ କରାଯାଏ ମକର ପର୍ବରେ ସବୁ ଲୋକମାନେ ମିଶିକି ଏକାଠି ରହୁ ରାତିଯାକ ଉଜାଗର ରହିକି ସେ ପର୍ବକୁ ପାଳନ କରୁ ତ ସେ କରମ ବୋଲି ଗୋଟେ ପର୍ବ ଅଛି ସେ ପର୍ବ ଏକଚୁଆଲି ମାହାନ୍ତ ଲୋକ ହିଁ ପାଳନ କରନ୍ତି ସେ କରମରେ ଝିଅ ବୋହୂମାନେ ଉପାସ କରିକି ଦ୍ୱୀପ ଜାଳନ୍ତି ରାତିରେ ଦ୍ୱୀପ ଜାଳିକି ଜଙ୍ଗଲକୁ ଯାଇକି ସେ ଠାକୁର ଆଣିକି ପୂଜା କରନ୍ତି ଦୁଇଦିନ ଧରି ନାଚ ଗୀତ ବି କରନ୍ତି ଯେତେ ଲୋକ ଆସନ୍ତି ସେମାନଙ୍କ କଥା ବୁଝନ୍ତି ଖାଇବାକୁ ପିଇବାକୁ ଦିଅନ୍ତି ଲୋକମାନଙ୍କର ସେବାଯତ୍ନ ବି କରନ୍ତି ତ ପର୍ବକୁ ବହୁତ ଧୁମ୍ଧାମ୍ରେ ପାଳନ କରନ୍ତି ତ ଆମ ଗାଁ'ରେ ଉଡ଼ା ହୁଏ ତ ଉଡ଼ାରେ ସାତଦିନ ଧରି ଭକ୍ତାମାନେ ରୁହନ୍ତି ସେ ଭକ୍ତାମାନେ ସାତଦିନ ଧରି ଘଟ ଆଣିକି ଘଟ ଆଣିକି ସେ ଉଡ଼ାକୁ ପାଳନ କରନ୍ତି ତ ଉଡ଼ାରେ ସାତଦିନ ଧରି ସେ ସାତଦିନ ଲାଷ୍ଟ୍ ଯେଉଁଦିନ ହୁଏ ସେହିଦିନ ସବୁ ଭକ୍ତାମାନଙ୍କୁ ନେଇକି ଉଡ଼ାନ୍ତି ତ ପୂଜା ବି କରନ୍ତି ଆମ ଗାଁରେ ଶିବରାତ୍ରି ବି ହୁଏ ଶିବରାତ୍ରିରେ ଲୋକମାନେ ସେ ମନ୍ଦିରରେ ଦ୍ୱୀପ ଜାଳନ୍ତି ତ ସମସ୍ତେ ମିଶିକି ଏକାଠି ଦ୍ୱୀପ ଜାଳିକି ସେ ଭକ୍ତମାନଙ୍କୁ ଭକ୍ତମାନଙ୍କ ପାଇଁ ଭୋଗ ରାଗ ବି କରନ୍ତି